ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟତଃ ସାସ୍କୃତିକ ପର୍ବପର୍ବାଣି ଭିତରେ ଦୁର୍ଗାପୂଜା ଦଶହରା ଦୋଳି ଦୋଳପର୍ବ ହୋଲି ଗଜଲକ୍ଷ୍ମୀ ପୂଜା ରଜ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ ସେମାନଙ୍କ ମଧ୍ୟରୁ ଗଜଲକ୍ଷ୍ମୀ ପୂଜା ହେଉଛି ଓଡ଼ିଶା ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ସହର ବହୁତ ସରଗରମ ରହେ ଏହି ପୂଜା ଦେଖିବା ପାଇଁ ଓଡ଼ିଶାରୁ ଓଡ଼ିଶାର ବାହାର ଦେଶରୁ ଲୋକମାନେ ଆସିଥାଆନ୍ତି ଓ ପୂଜାକୁ ଖୁବ ସୁନ୍ଦର ଭାବରେ ଉପଭୋଗ କରିଥାଆନ୍ତି ଏହି ପୂଜାରେ ବିଭିନ୍ନ ସାଂସ୍କୃତିକ ଖେଳ ସାଂସ ବିଭିନ୍ନ ଖାଦ୍ୟ ପଦାର୍ଥ ସହିତ ନିଜକୁ ଉପଭୋଗ କରିଥାଆନ୍ତି ଗଜଲକ୍ଷ୍ମୀ ପୂଜା ଓଡ଼ିଶାରେ ଢେଙ୍କାନାଳ ପାଇଁ ଖୁବ ପ୍ରସିଦ୍ଧ ଅଟେ